ଗ୍ରାମୀଣ ଲୋକଙ୍କ ପାଇଁ ଯେନ୍ ଆଇନ ସେବାର ଯେନ୍ ସୁବିଧା ମାନେ ରଖା ହେଇଛି କିନ୍ତୁ ନା ସେ ସୁବିଧାଟା କିନ୍ତୁ ଲୋକେ ବହୁତ ଅସୁବିଧାରେ ପଡ଼ୁଛନ୍ କାରଣ ଓକିଲ ଟିକେ ଯଦି ଯିବେ କୌଣସି କେନ୍ ଜମି ହେଲା କି କେନ୍ ଗାଲିଝବର କଥା ଯଦି ହେଲା ବଲେ ସେ ଓକିଲ ତାହାକୁ କିିନ୍ଦରି କିନ୍ଦରି କିନ୍ଦରି କିିନ୍ଦରି କେନ୍ତା କରି ପଇସା ତାହାକୁ ଝଡ଼ାବାର୍ କେ ସେ ହିସାବରେ ସେମାନେ ସେ ପ୍ଲାନ୍ରେ ରହୁଛନ୍ ଓକିଲ ବାଲେ ଆରୁ ଦଉଡ଼ି ଦଉଡ଼ି ଦେଉଛନ୍ ପେଶିକି ପେଶିକି ସେ ଅମକା ଦିନେ ହବ ଢେମକା ଦିନେ ହବ ବୋଲୁଛନ୍ ଆଠ ଦିନେ ଦଶ ଦିନେ ଆଉଛନ୍ ଗାଈ ଗାଈ ଯାଇକିରି ସେ ତାକୁ ପଇସା ବୁଝେଇ ବୁଝେଇକିରି ଆସୁଛନ୍ କିନ୍ତୁ ତାଙ୍କର କାମଟା କେତେବେଳେ ବି ନାଇଁ ହେଇପାର୍ବା ଫେର୍ ଥାନା କି ଗଲେ ଯେ ଥାନାବାଲେ ବି ଲାଇନ୍ ଦେଲେ କିଛି କାମ ନାଇଁ କର୍ବା ଆରୁ କୋର୍ଟ ବାଲେ ତ ଆର୍ ଟିକ ଉପର ବାଲେ ସେମାନେ ସେ ଓକିଲମାନଙ୍କର ସାଙ୍ଗେ ବି ତାଙ୍କର ସମ୍ପର୍କ ଅଛି ଥାନାବାଲେଙ୍କର୍ ସାଙ୍ଗେ ସମ୍ପର୍କ ରହିକିରି ପବ୍ଲିକ୍କେ ତ ଏଇ ଗ୍ରାମୀଣ ଲୋକମାନଙ୍କୁ ତ କିନ୍ଦିରି ଦେଉଛନ୍ ବୋଇଲେ ବହୁତ ଅସୁବିଧାରେ ଭୋଗ କରୁଛନ୍ ଯେ ଏଟା କାହାକେ ଏଟା କହିହେବା କହବାର୍ ଲାଗି ଲୋକ୍ ଶୁଣବାର୍ ଲାଗି ଲୋକ୍ ନାଇଁନ ପବ୍ଲିକ୍ ଯେନ୍ତା ସବୁ ଅସୁବିଧାରେ ପଢ଼ିକିରି ହା ହତାସ ହେଇକିରି ତାଙ୍କର୍ ଜୀବନ ଅତିବାହିତ କରୁଛନ୍ ଆର୍ ଦୁନିଆରେ ସବୁ ଅନ୍ଧାକାନୁନ ଚାଲିଛି ଅନ୍ଧାକାନୁନ ଚାଲ୍ ସବୁ ଦେଖି ଦେଖିକିରି ବି ସବୁ କଣା ଆରୁ ଶୁଣି ଶୁଣିକରି ସବୁ ଭଇରା ହେଉଛନ୍ ବୋଲେ ଯାହାର ଟିକେ ଅଭିଜ୍ଞତା ଅଛି ତ ସେମାନେ କିଛି ସୁବିଧା ପାଇ ପାରୁଛନ୍ ଆର୍ ଯେନ୍ ମାନେ ସରଳ ଲୋକମାନେ ବା ତାଙ୍କର ଅଭିଜ୍ଞତା ନାଇଁନ ସେମାନଙ୍କୁ ବହୁତ ହଇରାଣ ହବାର୍କେ ପଡ଼ୁଛି ଏସବୁ ଅସୁବିଧା ମାନ ହେଉଛି